ଏଗାର ହଜାର ପାଞ୍ଚଶହ ଚାଲିଶି ଚାରି ହଜାର ପାଞ୍ଚ ଶହ ଅଶୀ ପାଞ୍ଚ ହଜାର ସାତଶହ ଅଶୀ ଆଠ ହଜାର ପାଞ୍ଚ ଶହ ଦଶ ନଅ ହଜାର ଦୁଇଶ ସତୁରି